ଚାଷ ପାଇଁ ଆମକୁ ସୁବିଧା ଯେତିକି ସରକାରଙ୍କ ରୁ ମିଳନ୍ତା ଯେହେତୁ ଆମର ବିଲ ଚାଷ କରୁଛୁ ଆମର ଆମ ବିଲ ସାଇଡ଼ରେ ପାଣିର ସୁବିଧା ନାହିଁ ଯଦି ସରକାର ଯଦି ସେହି ବିଲ ସାଇଡ଼ରେ ଯଦି କେନାଲ ଛୋଟ ପେଟି କେନାଲଟେ ହେଉ ପଛେ କରିଦିଅନ୍ତେ ତା'ହେଲେ ଆମେ ଉପକୃତ ହୁଅନ୍ତୁ ଆମକୁ ଯେଉଁ ସାମଗ୍ରୀ ଚାଷ ପାଇଁ ଆମର ଦରକାର ସେହି ଗୁଡ଼ାକ ସେହି ଜିନିଷ ବି ଆମ ସାମଗ୍ରୀ ବି ଆମକୁ ଯଦି ରେଟ୍ ଅଧିକ ପଡ଼ୁଥିବାରୁ ଆମକୁ କିଣିବାପାଇଁ ବହୁତ ଅସୁବିଧା ହେଉଛି ଯଦି ଟିକେ କମ ରେଟ୍ରେ ଦିଅନ୍ତେ ଇଏ କରିଦିଅନ୍ତେ ତା'ହେଲେ ଆମେ କିଣିଲେ କିଣିକି ନା ଆମେ ଚାଷ କରିକି ଉପକୃତ ହୋଇପାରନ୍ତୁ